ମୁଁ ବିଭିନ୍ନପ୍ରକାରର ପକ୍ଷୀଯାକ ଦେଖିଛି ବହୁତ ପ୍ରକାରର ପକ୍ଷୀଯାକ ଦେଖିଛି ତା ଭିତରୁ ଅସାଭାବିକ ବା ବିରଳ ପକ୍ଷୀ ହେଉଛି ଘରଚଟିଆ ଘରଚଟିଆ ବହୁତ ସୁନ୍ଦର ହୋଇଥାନ୍ତି ଏହି ଘରଚଟିଆ ପକ୍ଷୀ ମଣିଷମାନେ ବାସ କରୁଥିବା ଘରରେ ହିଁ ତାଙ୍କେ ମଧ୍ୟ ବାସ କରନ୍ତି ତାଙ୍କେ ଘର ଚାଳ ଉପରେ ବାସ କରନ୍ତି ଛୋଟ ଗୋଟିଏ ବସା ତିଆରି କରି ତା ଭିତରେ ରହୁଛନ୍ତି କିନ୍ତୁ ଏବେକାର ସମୟରେ ଏହି ଇଣ୍ଟର୍ନେଟ୍ ଦ୍ୱାରା ଏତେ ବ୍ୟାଡ଼୍ ଇଫେକ୍ଟ ପଡ଼ୁଛି ଯେ ଏବେ ଆମେ ପକ୍ଷୀମାନେ ଦେଖିପାରୁନୁ ବହୁ ପକ୍ଷୀର ମାତ୍ରା ବହୁତ କମିଯାଇଛି ବହୁତ ପକ୍ଷି ତ ଦେଖା ହିଁ ଯାଉନାହାନ୍ତି ଘରଚଟିଆଟା ସମସ୍ତଙ୍କର ଘରେ ରହୁଛନ୍ତି ଚାଉଳ କେତେ ପ୍ରକାର କ'ଣ କ'ଣ ଖାଉଛନ୍ତି ମଣିଷ ବାସ କରୁଥିବା ଘରେ ହିଁ ତାଙ୍କେ ମଧ୍ୟ ବାସ କରୁଛନ୍ତି